ୟୁଟ୍ୟୁବ୍ରେ ବିଭିନ୍ନ ପ୍ରକାର ପାଠ ବିଷୟ ଏବଂ ଚାକିରି ବିଷୟରେ କିଛି କିଛି ଆସୁଛି ସେଥିରେ ପିଲାମାନେ ବି ଏନଗେଜ୍ ହେଉ ହେଉଛନ୍ତି ପିଲାମାନେ ଚାହୁଁଛନ୍ତି କେମିତି ଭାଷାର ଉପାରି ଉପଯୁକ୍ତ କରିବା ପାଇଁ କାରଣ ଭାଷା ହେଉଛି ଆମର ପ୍ରଥମ କାରଣ ପିଲାମାନେ ଭାଷା ଉପଯୁକ୍ତ ସବୁ କିିଛି କରିପାରିଥାନ୍ତି ଆଉ ହାସ୍ୟ ଅଭିନେତା ଇତ୍ୟାଦି ଭା ଆମେ ପାଠ ମାଧ୍ୟମରେ ଟିଭି ମାଧ୍ୟମରେ ବିଭିନ୍ନ ପ୍ରକାର ହାସ୍ୟ କଥା କରିପାରୁଅଛୁ କାରଣ ପିଲାମାନଙ୍କୁ ଆମେ ପଢ଼େଇଲା ବେଳେ ମଧ୍ୟ ବିଭିନ୍ନ ପ୍ରକାର ହାସ୍ୟ କଥା ବିଭିନ୍ନ ପ୍ରକାର ଗପ ମାଧ୍ୟମରେ ହେଉ ଇଏ ହେଉ ହାସ୍ୟ ଅଭିନେତା ମଧ୍ୟ କରିପାରୁଛୁ କାରଣ ପିଲାମାନେ କିଛି ଶିଖିବେ ଆଉ ଜାଣିବେ ଏସବୁ ଅଭିନୟ କରି ଆମେ ତାଙ୍କୁ ସବୁ ଦେଖାଉଛୁ କାରଣ ପିଲା ଆମ ଦେଶର ଭବିଷ୍ୟତ ପିଲା କିଛି ଶିଖିଲେ ଦେଶର ଉନ୍ନତି ହେବ ଆଗାମୀ ପିଢ଼ି ପାଇଁ ପିଲାମାନେ କିପରି ଉପର ଉପରକୁ ଯିବେ ସେଥିପାଇଁ ଆମେ ଅଭିନୟ ଗୀତ ମାଧ୍ୟମରେ ବିଭିନ୍ନ ପ୍ରକାର ଉପକରଣ ସାହାଯ୍ୟରେ ଆମେ ତାଙ୍କୁ ଶିକ୍ଷା ଲାଭ ଦେଉଅଛୁ ଆଜିକା ଭାରତର ଯୁବକମାନେ ସେମାନଙ୍କର କେବଳ ଟଙ୍କାର ବିନିମୟ ଦରକାରେ କାରଣ ଆମେ ଟଙ୍କାଟା କେମିତି ଅଳ୍ପ ପରିଶ୍ରମରେ କିନ୍ତୁ ଟଙ୍କାଟା ଉପଯୋଗ କରିପାରିବୁ କାରଣ ପିଲାମାନେ ଚାହୁଁଛନ୍ତି ଅଧିକ ସମୟେ ନେବେ ନାହିଁ କାରଣ ସେମାନେ ବହୁତ ସମୟ ଏନଗେଜ୍ ରହିପାରିବେ ନାହିଁ ସେମାନେ ଚାହୁଁଛନ୍ତି କିଛି ଘଣ୍ଟା ପାଞ୍ଚ ଘଣ୍ଟା ଟାଇମ୍କୁ ଆମେ ଅଧଘଣ୍ଟାରେ କାମ କରିକିରି କିଛି ରୋଜଗାର ଆୟବନ୍ଧା କରିବୁ ସେଥିପାଇଁ ଆଗାମୀ ପିଢ଼ି କିପରି ଉପରକୁ ଯିବ ପିଲାମାନେ ସବୁବେଳେ ଟଙ୍କାର ଟଙ୍କାଟାକୁ ହିଁ ଚାହୁଁଛନ୍ତି କିନ୍ତୁ ଟଙ୍କାର ବିନିମୟ କିପରି ହେବ ଉପଯୁକ୍ତ କିପରି ହେବ ଏଇ ଆମର ୟୁଟୁବ୍ ଆଉ ଅଲଗା ଅଲଗା ମାଧ୍ୟମରେ ପିଲାମାନେ ସବୁ ବିବରଣୀ ଦେଉଛନ୍ତି ପିଲାମାନେ ଏବେ ଆଗାମୀ ପିଢ଼ି ଏବେ ପିଢ଼ିମାନଙ୍କ ମଧ୍ୟରେ ପିଲାଙ୍କର ସବୁରି ମୂଳରେ ଅର୍ଥ ଦରକାର ପଡ଼ୁଛି କାରଣ ପିଲାମାନେ ଚାହୁଁଛନ୍ତି କିପରି ଭାବରେ ଆମେ ପରିଶ୍ରମ ଫଳରେ ଆମେ କେମିତି ଉପରକୁ ଉପର ଯିବୁ ଅଳ୍ପ କିଛି ପରିଶ୍ରମ ଫଳରେ ଆମେ ବହୁତ ଟଙ୍କା ରୋଜଗାର କରିବୁ ପିଲା ଚାହାଁନ୍ତି ସବୁବେଳେ ପାଇଁ ଟଙ୍କା ଦରକାରେ କାରଣ ଟଙ୍କା ହେଲେ ସେ ସବୁକିଛି କରିପାରିବେ ସେଥିପାଇଁ ପିଲାମାନେ ଟଙ୍କାଟାକୁ ହିଁ ଚାହୁଁଛନ୍ତି ଆଗାମୀ ଯୁବକ ଏବେକା ଯୁବକମାନେ ଚାହାଁନ୍ତି କେବଳ ଅଳ୍ପ ସମୟ ଖଟିକିରି ବହୁତ ଟଙ୍କାର ଉପଯୋଗ କରିବା ପାଇଁ